ସୋନପୁର ଜିଲ୍ଲାରେ ଅନେକ ସ୍ଥାନୀୟ ହାଉସିଂ ବିକଳ୍ପ ରହିଛି ଏବଂ ଏଥିରେ ହାଉସିଂ ମାର୍କେଟ ମଧ୍ୟ ରହିଛି ରିଅଲ ଇଷ୍ଟେଟ୍ ଷ୍ଟାଣ୍ଡ ରହିଛି ସରକାରୀ କମ୍ପୋଜିଷ୍ଟ ହାଉସିଂ ସ୍କିମ୍ ଅଛି ଏବଂ ଇଷ୍ଟେଷ୍ଟ ମୂଲ୍ୟ ମଧ୍ୟ ରହିଛି ପବ୍ଲିକ ହାଉସିଂ ମଧ୍ୟ ରହିଛି